ନମସ୍କାର ବାବୁ କ'ଣ ଅସୁବିଧା କ'ଣ ହେ ବାବୁ ନାଇଁ ମେଡ଼ିକାଲ୍ କାହିଁ ବନ୍ଦ ଥିବ ମେଡ଼ିକାଲ୍ କେବେ ବି ବନ୍ଦ ହେବ ନାହିଁ ଏଇଟା ବନ୍ଦ ହେବା ଜିନିଷ ବି ନାହିଁ ଛାତି ଫୁଲି ଯାଇଛି ଏଇଟା କେବେ ଫୁଲିଛି ଓ ଔଷଧ ପତର କ'ଣ ଆଣିଛ କିି ନାଇ ବାବୁ ଏଇଟା କେତେ ଦିନ ପରେ ହେଲାଣି ଫୁଲିକି ହ ଆମର ମେଡ଼ିକାଲ୍ରେ ଆଣି ଦବ କିି ନାଇଁ ନିଶ୍ଚିତ ଭାବରେ ଆପଣ ଭଲ୍ କରଲ ଆପଣ କେବେ ଆଣିବେ ହଁ କାଲିକୁ ଆସନ୍ତୁ ଆପଣଙ୍କର ଭାଇର ଆଧାର କାର୍ଡ଼ ଅଛି ନା ଆଉ ନାଇଁ ପେସେଣ୍ଟ ଯିଏ ପେସେଣ୍ଟ ତା'ର ଆଣିବାକୁ ପଡ଼ିବ ପେସେଣ୍ଟ ପେସେଣ୍ଟ ଯେ ଯେତେ ଜଣ ଆସିବ ତୁମେ ଏଇଠି ରହିବ ନା ପଳାଇବ ଆମେ ତ ଆମେ ତ ପେସେଣ୍ଟକୁ ଦେଖି ନୁ ଏବେ ଆମେ ପେସେଣ୍ଟକୁ ଦେଖଲା ପରେ ହିଁ କହିପାରିବୁ ରହିବେ ନା ଯିବେ ହଁ ବିମା କାର୍ଡ଼୍ ଅଛି କି ହଁ ବୀମା କାର୍ଡ଼ ଅଛି ହେଲେ ସିଠିରୁ ଆମେ ଆମର ଏଇଟା ଗଭର୍ଣ୍ଣମେଣ୍ଟ୍ ମେଡ଼ିକାଲ୍ଟା ହେଲା ତ ଆପଣଙ୍କୁ କିଛି ପଇସା ବି ଲାଗିବ ନାହିଁ ସୁବିଧା ବୋଲେ ପ୍ରାୟତଃ ସବୁ ଭଲ ଅଛି ପେସେଣ୍ଟକୁ ଫ୍ରି ରୁମ୍ ବୁଝିଲ କିି ନାଇଁ ହଁ ଲେଟ୍ରିନ୍ ବାଥରୁମ୍ ସବୁ ଅଛି ଆମର ମେଡ଼ିକାଲ୍ରେ ଆଉ ସକାଳେ କଦି କଦଳୀ ଦିଆହବ ପେସେଣ୍ଟକୁ ଖାଇବାଟା ଆମେ ତିନି ଟାଇମ୍ ଦଉଛୁ ଆଉ ତା'ର ପେସେଣ୍ଟର ସିଚୁଏସନ୍ ଦେଖିକି ଆମେ ଖା ଖାଇବା ଦେବୁ ହଁ ସମସ୍ତଙ୍କୁ ଦିଆହେଉଛି ସମସ୍ତଙ୍କୁ ମାନେ ତିନି ଜଣଙ୍କୁ ହିଁ ଦିଆଯିବ ହଁ ଆମେରିକାରୁ ଗୋଟେ ଡକ୍ଟର ଆସୁଛିି ଆଉ ଆମର ବିଶାଖପାଟନାରୁ ଦୁଇଟା ଆସୁଛନ୍ତି କ'ଣ ବଲେ ବାବୁ ହଁ ତମେ କେବେ ବାହାରିବ ହଉ ଆପଣ କାଲି ବା ଆମ ମେଡ଼ିକାଲ୍ ଦେଖିଛ ନା ହଉ ଆତ ମୁଇଁ ଗୁଟେ ପେସେଣ୍ଟ ଦେଖମା କେ ଯାଉଛିି ରଖୁଛି ହେଁ